ଦେଖନ୍ତୁ ମୁଁ ଘରେ ପଶୁପାଳନ କରେ ଗାଈ ରଖିଛି ଛେଳି ରଖିଛି ମେଣ୍ଢା ରଖିଛି ବତକ କୁକୁଡ଼ା ଆଦି ଚାଷ କରେ ମେଣ୍ଢା ଚାଷ କରିବା ଦ୍ୱାରା ବହୁତ ଉନ୍ନତି ମୋର ହୋଇଛି କୁକୁଡ଼ା ଚାଷ କରିବା ଦ୍ୱାରା କୁକୁଡ଼ା ମାଂସ ଖାଇବା ସହିତ ତାହା ବିକ୍ରି ବି କରିପାରୁଛି ଛେଳି ମାଂସ ଖାଇବା ସହିତ ସେଇଟା ବିକ୍ରି ବି କରିପାରୁଛି ସେଇଟା ଆମର ପରିବାର ବହୁତ ଗୁଡ଼ାଏ ଲାଭବାନ ହେଉଛନ୍ତି ଆଉ ଆମ ଅଞ୍ଚଳରେ ସେଇଟା ବିକ୍ରି ବହୁତ ଭଲ ମାତ୍ରାରେ ହେଉଛି ଆଉ ବିକ୍ରି କରିସାରିଲା ପରେ ଆମର ପରିବାର ବହୁତ ଭଲ ଭାବରେ ଚଳିପାରୁଛନ୍ତି